ମୁଁ ଭଲ ଫସଲ ପାଇଁ ମୁଁ ଭଲ ଧାନ ବ୍ୟବହାର କରୁ ଯେମିତି ନର୍ମାଲ୍ ଧାନ ଧାନ ଅଛି ହାଇବ୍ରିଡ଼୍ ଧାନ ଅଛି ହାଇବ୍ରିଡ଼୍ ଧାନଟା ଭଲ ସେଇଟା ଆମେ ହାଇବ୍ରିଡ଼୍ ଧାନ ଲଗାଉଛୁ ସେଇଟା ଲଗାଇଲେ ସେଇଟା ଭଲ ଧାନ ହେଉଛିି ହେଲେ ଆମେ ସେଇଟା ଲଗାଇ କରି ଆମେ ଭଲ ସାର ଦେଉଛି ଗୋବର ସାର ୟୁରିଆ ସାର ପଟାସ୍ ସାର କୌଣସି ଭିଟାମନ୍ ଯଦି ପକା ପ ମାନେ ହଉଛି ସେଥିପାଇଁ ଆମେ ଏସ୍ପ୍ରୋ କରୁ ତାକୁ ଖୁବ ଯତ୍ନ କରୁ ସେଇଟା ଆମ ଭଲ ଧାନ ଏଇଟା ଆମ ହାଇବ୍ରିଡ଼୍ ଧାନ ଗୋଟେ ମାନେ ଚେରରେ ଚାରିଟା ପାଞ୍ଚଟା ଭଲ ଗଛ ଅଛିି ବୋଲି ଆମେ ସେମିତି ଲଗାଇ ଦଉଛୁ ଭଲ ମଞ୍ଜି ସେଇଟା ଭଲ ଧାନ ଭଲ ମଞ୍ଜି ସେଇଟା ଆମେ ସେମିତି ଭଲ ଫସଲ ପାଇଁ ଆମେ ଭଲ ମଞ୍ଜି ଲଗାଉ ତେଣୁକରି ଆମେ ସେଇଟା